ହଁ ଆସିଛି ଆଉ କାଲି

ହଁ ଆଉ ତୁମ ବେପାର କେମିତି ଚାଲିଛି ଭାଇ ଏ ବରା ଗୋଟା କେତେ ଟଙ୍କା ବିକୁଛ କି ତୁମେ ଗୋଟେ କାମ କର ତୁମେ ବାଙ୍ଗଲୋର ପଳେଇ ଆସ ବାଙ୍ଗଲୋରରେ ଦଶ ଟଙ୍କା ଟଙ୍କା ଲେଖା ବରା ଗୋଟେ ପିସ୍ ବିକା ମୁଁ ଜାଗା ଫାଗା ଠିକ୍ କରି ଦେଉଛି ତୁମେ ଏଇଠି ଗୋଟେ ଷ୍ଟଲ୍ ଲଗେଇ ଦିଅ

ତୁମେ ଫ୍ୟାମିଲି ସହ ଆସିବ ନା ଏକା ଆସିବ ହଁ ତୁମେ ମୁଁ ଏଠି ଏଠି ଜାଗା ଠିକ କରୁଛି ତୁମେ ପଳେଇ ଆସ ନୂଆ ଷ୍ଟଲ୍ ଖୋଲିବ ବେପାର ବି ହେବ ଫ୍ୟାମିଲି ନେଇକି ପଳେଇ ଆସ ଘର ଭଡ଼ା ଜାଗା ମୁଁ ବୁଝିଦେବି ଆଉ ତୁମେ ଫ୍ୟାମିଲି ନେଇକି ଆସ

ହଁ ଭଲ ସେଲ୍ ଚାଲିଛି ଏଠି

ହଉ ଠିକ୍ ଅଛି ହଁ ସମସ୍ତଙ୍କ ଦେହ ଭଲ ଅଛି ଆଉ ତୁମର ପୁଣି ଆଉ ଆଠ ଦିନି ଗଲେ ଯିବୁ ଆଉ ଆଉ ତୁମ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା ହଉ ହଉ ଠିକ୍ ଅଛି ମୁଁ ତାପରେ କହିବି